ହଁ ମୋତେ ଇତିହାସ ପଢ଼ିବାକୁ ବହୁତ ଭଲ ଲାଗେ ମୋ ସାର ମୋତେ ବହୁତ ପ୍ରିୟରେ ପଢ଼ାଉଥିଲେ ଏବଂ ମୋ ସାଙ୍ଗ ବି ମୋତେ କହୁଥିଲା ଯେ ବହୁତ ଭଲ ଲାଗେ ବୋଲି ମୋର ସାଙ୍ଗ ଏମିତି ଥିଲା ଯେ ବହୁତ ଭଲ ଲାଗେ ଏବଂ ମୋର ସାଙ୍ଗକୁ ମୁଁ କୁହେ ତୁ ଦିନେରାତ୍ ଏକ କରିକି ପଢ଼ିବୁ ବୋଲିକିର କୁହେ ତେବେ ବି ସେ ପଢ଼େ ଭଲସେ ମୋତେ ବି ବୁଝାଇଦିଏ କେବେ କେବେ ମୁଁ ବି ତାକୁ କେବେ କେବେ ବୁଝାଇଦେବେ ସେ କହେ ଯେ ଏତେ ଇତିହାସର କିଛି ବିଷୟରେ କୁହେ ମୁଁ ବି ତାକୁ କୁହେ ଭଲ ଲାଗେ ଦୁଇ ସାଙ୍ଗ ଆରାମ ସେ ପଢ଼ିବୁ କିଛି କହିବାକୁ ମିଲେ ସାର୍ ଭି କହନ୍ତି ସବୁବେଲେ ପଢ଼ପଢ଼ ବୋଲିକରି ଆମେ ପଢ଼ୁଥିଲୁ ଲେକିନ୍ ମୋ ସାଙ୍ଗ ଦୁଇଟା ଥିଲେ ଯେ ଏତେ ଭଲ ଥିଲେ ଯେ ମୁଁ ବି ଖୁବ୍ ଖୁସିରେ ଥିଲି ଏବଂ ଏତେ ଯେ ଇତିହାସ ମୋତେ ଖୁବ୍ ଭଲ ଲାଗିଥିଲା ମୋର୍ ସାଙ୍ଗ୍ ବି ମୋର୍ ସାଙ୍ଗ୍ ବି କହୁଥିଲା ଯେ ଇତିହାସରେ ବହୁତ କିଛି ଅଛି ଇତିହାସ ପଢ଼ୁଥିଲୁ ଆମେ ଦୁଇ